ହ୍ୟାଲୋ ପିକ୍ନିକ୍ ଯିବଟି ହଁ ହଁ ଆଉ କିଏ କିଏ ତୁମ ଘରୁ କିଏ କିଏ ଆସିବେ ହଁ ଆମେ ତିନ୍ ଚାରି ଜଣ ଯିବୁ ଆଉ ଟାଇମ୍ ସେଇ ସକାଳୁ ବାହାରିବା ଯେ ତମ୍ ଗାଡ଼ି ଠିକ୍ କରିଛ କେଉଁ ଗାଡ଼ି ହଁ ଟାଇମ୍ ସେଇ ସକାଳ ଛଅଟାରୁ ବାହାରିବା ଆଉ ଓହୋ ଆଉ ପୁଣି ସେ ଆଉ ଗାଡ଼ି ଯାହା ଠିକ୍ କରିବ ପୁଣି କେତେ ନେବେ କ'ଣ ଓହୋ ହଁ ହଁ ଟିକିଏ ଆମେ ତ ଏତେଜଣ ଯାଉଛୁ ଟିକିଏ କମ୍ କରିକି ଟିକିଏ ଦେଖିଦେବେ ଆଉ ଆଉ ପୁଣି ଆମେ ଏତେଜଣ ଯାଉଛେ ନା ଟିକିଏ ବଡ଼ ଗାଡ଼ିଟା ବି ଦରକାର୍ ଓହୋ ହଁ ହଁ ହଁ ହଁ ହେଇଯିବ ହଁ ହଁ ଚାଲିଛି ହଁ ଆଜ୍ଞା ଠିକ୍ ସମୟରେ ଯେମିତି ଘରୁକୁ ଆସିପାରିବା ଆଉ ସେମିତି ସେଇ ହିସାବରେ ଯିବା ଆଉ ଅହ ଅହ ତାହେଲେ ଠିକ୍ ଅଛି ଆଉ ହଁ ଆଜ୍ଞା